କୁଲର୍କୁ ୟୁଜ୍ କରିବା ଦ୍ୱାରା ଆମର ବହୁତ କିଛି ଫାଇଦା ହୋଇଥାଏ କୁଲର୍ ଆମ କୁଲର୍ ଆମକୁ ନିତ୍ୟାନ୍ତ ଆବଶ୍ୟକ ଆଜିକାଲିର ଦୁନିଆରେ କୁଲର୍ କୁଲର୍ର ଚାହିଦା ବହୁତ ବଢ଼ିଯାଇଛି କାରଣ ବିନା କୁଲର୍ରେ ଆପଣ ଖରା ଦିନକୁ ଖରା ଦିନ କାଟିବା ବହୁତ କଷ୍ଟ ସାାଧ୍ୟ ହୋଇଥାଏ କୁଲର୍ ଗୋଟିଏ ଏମିତି ଜିନିଷ ଯେଉଁଥିରେ ଆମେ ଖରାରୁ ମୁକ୍ତି ପାଇପାରୁଛନ୍ତି କୁଲର୍ ଲଗେଇବା ଦ୍ୱାରା ଆମେ ଶାନ୍ତିରେ ରାତି୍ରରେ ନିଦ ହୋଇପାରୁଛି ଆଉ ଆମେ ଶାନ୍ତିରେ ଶୋଇପାରୁଛନ୍ତି କୁଲର୍ ଦ୍ୱାରା କୁଲର୍ର ଥଣ୍ଡା ପବନ ଦ୍ୱାରା ଆମର ଦେହରେ ଥଣ୍ଡାର ଥଣ୍ଡାର ଅନୁଭବ ହୋଇଥାଏ କୁଲର୍କୁ ବ୍ୟବହାର କରି ଆମେ ରାତିରେ ଶାନ୍ତିରେ ଶୋଇବା ସହିତ ଶାନ୍ତିରେ ସ୍ୱପ୍ନ ବି ଦେଖିପାରୁଛୁ କୁଲର୍କୁ ବ୍ୟବହାର କରିବା ସବୁ ଲୋକଙ୍କ ପକ୍ଷରେ ସକ୍ଷମ ହୋଇସାରିଛି କୁଲର୍ ଗୋଟିଏ ଅତି ଆବଶ୍ୟକ ଜିନିଷ ଭାବେ ସବୁ ଘରେ ଓ ସବୁ ପରିବାରରେ ରହିଛି କୁଲର୍ର ବ୍ୟବହାର ଦ୍ୱାରା ଆମେ ରାତ୍ରିରେ ମଧ୍ୟ ଶାନ୍ତିରେ ଶୋଇପାରୁଛୁ କୁଲର୍ ଦ୍ୱାରା ଆମେ ଏ ପ୍ରକୋ୍ପ ଗରମରୁ ନିଜକୁ ଏବଂ ନିଜ ପରିବାର ଓ ନିଜ ସମ୍ପର୍କୀୟମାନଙ୍କୁ ବି ରକ୍ଷା କରି ହେଉଛି ସମସ୍ତଙ୍କ ଘରେ କୁଲର୍ ରହିବା ନିତ୍ୟାନ୍ତ ଆବଶ୍ୟକ କୁଲର୍କୁ ବ୍ୟବହାର କରି ଆମେ ଆଉ ଗରମର ପ୍ରୋକୋପରୁ ଆମେ ନିଜକୁ ରକ୍ଷା କରିପାରୁଛନ୍ତି ସେଥିପାଇଁ ସମସ୍ତେ କୁଲର୍କୁ ବ୍ୟବହାର କରନ୍ତୁ କୁଲର୍ ବ୍ୟବହାର କରିଲେ ହିଁ ଆମେ ଖରାରୁ ଦାୟରୁ ଆମେ ନିଜକୁ ଏବଂ ସମସ୍ତଙ୍କୁ ରକ୍ଷା କରିପାରିବା